ଭାରତରେ ଘରେ ଘରେ ଚାହା ପିଇବାକୁ ବହୁତ ପସନ୍ଦ ପାଆନ୍ତି ପ୍ରାୟତଃ ଶୀତ ଦିନେ ବହୁତ ଲୋକ ଚାହା ପିଇବା ପାଇଁ ପସନ୍ଦ କରନ୍ତି ଶୀତଦିନେ ଚାହାର ପରିମାଣ ବି ଅଧିକା ଲୋକ ପିଇବା ପାଇଁ ବହୁତ ସମୟରେ ବହୁତ ଲୋକ ଚାହାଁନ୍ତି ଏବଂ ଚାହା ଆମ ଆମମାନଙ୍କ ଘରେ ଫାଷ୍ଟ ପ୍ରଥମରେ ଚୁଲିରେ କଡ଼େଇକୁ ବସାଇ ତା'ପରେ ପାଣି ଗରମ କରାଯାଏ ଏବଂ ସେଥିରେ ତେଜପତ୍ର ଲବଙ୍ଗ ଲବଙ୍ଗ ଆଉ ତେଜପତ୍ର ଲବଙ୍ଗ ପକାଇ ତା'ପରେ ଚାହାପତି ପକାଇ ତାକୁ କିଛି ସମୟ ରଖିଯାଏ ରଖି ଦିଆଯାଏ ଗରମ ହେଇସାରିଲା ପରେ ତାଦିହରେ ଲୁଣ ପକାଇ ତାକୁ ଭଲ ଭାବରେ ସିଜିିଗଲା ପରେ ତାକୁ ଛାଣିିକିରି ତାକୁ ଚା ବିସ୍କୁଟ କିମ୍ବା ମୁଢ଼ି ଫୁଡ଼ି ସାହାଯ୍ୟରେ ତାକୁ ଖାଇଥାଏ